ଜୀବିକା ପାଇଁ ମୁଁ ବହୁତ ଚାଷ କରିବାକୁ ଆଗ୍ରହ ହେଲି କାହିଁକି ନା ମୋ ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଘରର ପରିସ୍ଥିତି ପାଇଁ ମୁଁ ପାଠ ପଢ଼ି ପାରିଲିନି ଅସୁବିଧା ଯୋଗୁଁ ଏହାଦ୍ୱାରା ମୁଁ ଚାଷ କଲି ବିଭିନ୍ନ ପନିପରିବା ଚାଷ ଫୁଲଫଳ ଚାଷ ଏହା ଚାଷ କରିବା ଦ୍ଵାରା ଘରେ ଖାଇବାରେ ବ୍ୟବହାର ହେଲା ଏବଂ ବିକ୍ରି କରି ମୁଁ ଘର ବିକ୍ରି କରି ଦୋକାନରେ ପଇସା ଆଣି ଘରେ ଦେବା ଦ୍ଵାରା ଘର ବି ବହୁତ ଖୁସି ଅଛନ୍ତି ଘର ଚଳାଇଲି ଏହା ଦ୍ଵାରା ମୁଁ ବହୁତ ନିଜେ ବି ଖୁସି ହେଲି